ଭାଇ ଆପଣ ଦୋକାନରେ ଅଛନ୍ତି ନା ହଉ ମୁଁ ଆପଣଙ୍କ ଦୋକାନକୁ ଯାଉଛି ସେ ଡ୍ରେସ୍ ଆ ଲେହେଙ୍ଗା ଚୁଡ଼ିଦାର କଟେଇବାର ଥିଲା ମୋ ଭଉଣୀର ବା ମୋ ଭଉଣୀର ବାହାଘର ଅଛି ଚବିଶ ତାରିଖ ଆପଣ ଡିଜାଇନ୍ ହବ କେତେ କ'ଣ ନେଉଛନ୍ତି ଏବେ ତ ନୂଆ ନୂଆ ଡିଜାଇନ୍ ଅଛି ନା ସବୁ ନୂଆ ନୂଆ ଡିଜାଇନ୍ ହବ ଆପଣଙ୍କ ପାଖରେ କ୍ୟାଟଲଗ୍ ଅଛି ନା ଚୁଡ଼ିଦାର ଛଅ ପିସ୍ ଲେହେଙ୍ଗା ପାଞ୍ଚ ପିସ୍

କମାନ୍ତୁ ନା ଟିକିଏ ଆ ବହୁତ ହେଇଯାଉଛି କମାନ୍ତୁ ମୁଁ ତ ଦେଖେଇବି କ୍ୟାଟଲଗ୍ ଅଛି ଏବେ ନୂଆ ନୂଆ ଡିଜାଇନ୍ ହେଉଛି ଏ କ୍ୟାଟଲଗ୍ ଦେଖେଇବି ଠିକ୍ ଅଛି ଆପଣ କେତେ ତାରିଖ ସୁଦ୍ଧା ଦେଇପାରିବେ ଚବିଶ ତାରିଖ ବାହାଘର ଅଛି ବାହାଘର ସେଦିନ ଚ ତେଇଶ ତାରିଖ ଦିନ ସନ୍ଧ୍ୟା ସୁଦ୍ଧା ଦେଇପାରିବେନି ସେଇଟା କରିବେ ନା ଚବିଶ ତାରିଖ ବାହାଘର ତେଇଶ ତାରିଖ ଦିନ ନିହାତି ଦରକାର ଆପଣ ଏକା କାମ କରନ୍ତି କି ବାହାଘରଟା ସାଙ୍ଗେ ସାଙ୍ଗେ ଠିକ୍ ହେଲା ନା କେତେ ଲୋକ ଅଛନ୍ତି ହବ ସବୁ ତେଇଶ୍ ତାରିଖ ଆପଣ ଏ ଯେଉଁ ଡିଜାଇନ୍ର ଯାହା ଯାହା ସବୁ ଜିନିଷ ଆପଣ ଦେବେ ନା ଆମେ ବାହାରୁ କିଣିକି ଦେବୁ ନାଇଁ ନା ଆପଣଙ୍କ ପାଖରେ ଅଛି ଯଦି ଆମେ କାହିଁକି ବାହାରୁ କିଣିବୁ ସମ୍ବଲପୁରୀ ଡିଜାଇନ୍ ଆଜ୍ଞା ବାହାଘର ତ ଭଲ ହବା ଦରକାର ନା ଠିକ୍ ଅଛି ନାଇ ନାଇଁ ବାହାଘରର ହବ ମାନେ ଭଲ ଲଗା ହବ ପଇସା ଦେବା କାହିଁ ତ କମ୍ ଲଗେଇବା ସିଏ ତ ପଇସା ଦେବେ ନା ଭଲ ଲଗେଇବା ଏବେ ଜିନିଷ ଯଦି ଭଲ ନ ହେଲା ଆଉ ପଇସା ଦେଇକି ଆମର ଲାଭ କିସ ଅଛି ଆପଣଙ୍କ ଦୋକାନରେ ଯିଏ କାମ କରୁଛନ୍ତି ଦଶଜଣ ସେମାନଙ୍କୁ ପଇସା କେମିତିଆ କ'ଣ ଦଉଛନ୍ତି ଆପଣମାନେ ଶିଖଉଛନ୍ତି ବି ମାନେ ଯେଉଁ କେବେ କପଡ଼ା ଦେବା ପାଇଁ ଯିବି ଠିକ୍ ଅଛି ଠିକ୍ ଅଛି କାଲି ମୁଁ କାଲି ଯାଉଛି ଦୋକାନ କେତେବେଳେ ଖୋଲା ହେଉଛି ସକାଳେ ହଉ ଠିକ୍ ଅଛି କାଲି କେତେବେଳେ ଯିବି ହଉ ଠିକ୍ ଅଛି କାଲି ଯାଉଛି ହଉ ଠିକ୍ ଅଛି